ଖରାଦିନରେ ବିଜୁଳି ଆମ ପାଖରେ ଚବିଶ ଘଣ୍ଟାରୁ ମିନିମମ୍ ତିନି ଚାରି ଘଣ୍ଟା କଟିଯାଏ ଯେହେତୁ ଖରାଦିନ ବିଜୁଳି କଟିବା ଦ୍ଵାରା ବହୁତ ଅସୁବିଧା ଭୋଗିବାକୁ ପଡ଼ୁଛି ଯେହେତୁ ପା କିଛି ପାଣି ବି ଆଉ ବିଜୁଳି ଦ୍ଵାରା ପାଣି ବି ଆସିଥାଏ ଯୋଉଁ ପାଣି ବିନା ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି କିମ୍ବା ଗରମ ଅଧିକ ଦ୍ଵାରା ଅସୁବିଧା ଭୋଗିବାକୁ ପଡ଼ୁଛି ଯେହେତୁ ପାଣିର ବି ଅସୁବିଧା ହୁଏ ସବୁକିଛି ଖରାଦିନରେ ବିଜୁଳି କଟିବା ଦ୍ଵାରା ବହୁତ ପୋବ୍ଲେମ ଫେସ୍ କରିବାକୁ ପଡ଼ୁଛି ଆଉ ଖରାଦିନ ଯୋଗୁଁ ବିଜୁଳି କଟିଯିବା ଦ୍ଵାରା ଘରେ ରହି ଆଉ ହେଉନି କୌଣସି ଗଛ ମୂଳକୁ ଗଲା ବେଳକୁ ବହୁତ ଦୂର ବାଟ ତ ରହି ହେଉନି ଆଉ ପିଲାମାନେ ପାଠ ପଢ଼ିବା ପଢ଼ିବା ପାଇଁ ବି ଅସୁବିଧା ହେଉଛି ବିଜୁଳି କଟିବା ଦ୍ଵାରା ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଆଉ ବର୍ଷାଦିନରେ ଏମିତିରେ ବର୍ଷାଦିନ ଯଦି ଅଧିକ ବିଜୁଳି କଟିଥାଏ ଯେଉଁଥିପାଇଁକି ଯେଉଁ ବିଜୁଳି ଘଡ଼ଘଡ଼ି ଦ୍ଵାରା ପବନ ବାତ୍ୟା ବହୁତ ହେବାରୁ ବିଜୁଳି ଅଧିକ ସମୟ କଟିଥାଏ ଗୋଟିଏ ଗୋଟିଏ ଦୁଇ ତିନି ଦିନ ବି ବିଜୁଳି ଆସିବାର ସମ୍ଭବ ହୁଏନି ଆଉ ବହୁତ କମ ଦିନ ବିଜୁଳି ରହିଥାଏ ସେଇଥିପାଇଁ ସବୁ ଅସୁବିଧା ହେଉଛି